ଭୁବନେଶ୍ୱର ଶିକ୍ଷା ନିଯୁକ୍ତି ଏବଂ ନେତୃତ୍ୱ ଦୃଷ୍ଟିରୁ ଯାଜପୁର ଜିଲ୍ଲା ଯୁବକମାନେ ସମ୍ମୁଖୀନ ହେଉଥିବା ମୁଖ୍ୟ ଆହ୍ଵାନ ଗୁଡ଼ିକ ହେଲା ଯେପରିକି ଯାଜପୁର ଜିଲ୍ଲାର ବିଭିନ୍ନ ପ୍ରକାର କଲେଜ ଏନ୍ ସି କଲେଜ ଭି ଏନ କଲେଜ କେ ସି କଲେଜ ତାରିଣୀ ମହାବିଦ୍ୟାଳୟ ବିଭିନ୍ନ ପ୍ରକାର ନର୍ସିଂ ଟ୍ରେନିଂ ବି ଅଛି ନର୍ସିଂ ଟ୍ରେନିଂ ଅଛି ଯଥା ବିରୁମା ନର୍ସିଂ ତାରିଣୀ ନର୍ସିଂ ଏହି ପ୍ରକାର ବିଭିନ୍ନ ପ୍ରକାରର ନର୍ସିଂ ଅଛି ଆଇ ଟି ଆଇ ମଧ୍ୟ ଅଛି ଆଇ ଟି ଆଇ କଲେଜ ଅଛି ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ସରକାରୀ ସରକାରୀ ବେସରକାରୀ ସ୍କୁଲ ଅଛି କିନ୍ତୁ ସରକାର କିଛି ସରଂକ୍ଷଣ ସ୍ଥାନ ରଖିଥିବା ଫଳରେ ପିଲାମାନେ ସହଜରେ ଚାକିରି ପାଇପାରୁ ନାହାନ୍ତି ଏବଂ ସରକାର ସେମାନଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦେଇଛନ୍ତି ଯଥା ବ୍ଲକ ସ୍ତରର ପଞ୍ଚାୟତ ଜିଲ୍ଲା ସ୍ତରରେ ନିଯୁକ୍ତି ମେଳା କରି ଯୁବକମାନଙ୍କୁ ସୁବିଧା ସୁଯୋଗ ଦେଇଛନ୍ତି